ଆଗରୁ ଲୋକମାନେ ପାରମ୍ପାରିକ ଭାବରେ କଲମ ଓ କାଗଜରେ ଲେଖିବାକୁ ପସନ୍ଦ କରୁଥିଲେ ଏବଂ ଲେଖୁଥିଲେ ମଧ୍ୟ କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ନୂଆ ଯୁବପିଢ଼ି ଆଉ କଲମ କାଗଜରେ ଲେଖିବାକୁ ପସନ୍ଦ କରୁନାହାନ୍ତି କାରଣ ବିଜ୍ଞାନର ଅଗ୍ରଗତି ହେବା ଫଳରେ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଲାଣି ଲୋକମାନେ ଟେକ୍ନୋଲୋଜିକୁ ବ୍ୟବହାର କରିବା ଶିଖିଲେଣି ଯାହାଫଳରେ ସେମାନେ ଆଉ ଖାତା କାଗଜ କଲମରେ ଲେଖିବାକୁ ଚାହୁଁନାହାନ୍ତି କାଗଜ କଲମରେ ଲେଖିଲେ ଆମକୁ ଅଧିକ ସମୟ ଲାଗିବ ଏବଂ ଲେଖିବା ପାଇଁ ସମୟ ଲାଗିବ ଏବଂ ପରିଶ୍ରମ କରିବାକୁ ମଧ୍ୟ ପଡ଼ିବ ତେଣୁ ଆଜିକାଲି ଲୋକମାନେ କମ୍ ଶୀଘ୍ର କମ୍ ସମୟରେ ଅଧିକ କାର୍ଯ୍ୟ ହାସଲ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ଏବଂ ଲ୍ୟାପଟପ୍ କମ୍ପ୍ୟୁଟର ମୋବାଇଲ୍ ସବୁ ଟେକ୍ନୋଲୋଜିଗୁଡ଼ିକର ଆବିଷ୍କାର ହେବା ଫଳରେ ସେସବ ଫଳରେ ସେମାନେ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ଏବଂ କମ୍ ସମୟରେ ଅଧିକ କାର୍ଯ୍ୟ ହାସଲ କରି ନେଉଛନ୍ତି ଆମେ ଖାତାରେ ଲେଖିଲେ ଅଧିକ ସମୟ ଲାଗିବ କିନ୍ତୁ ଟାଇପ୍ କରିବା ଦ୍ୱାରା ଆମକୁ କମ୍ ସମୟ ଲାଗିଥାଏ ଆମେ ସେଥିପାଇଁ ମୋବାଇଲ୍ କିମ୍ବା ଲ୍ୟାପଟପ୍ରେ ଯେକୌଣସି ବିଷୟରେ ଆମେ ଲେଖିବାକୁ ଚାହୁଁଛୁ ତାକୁ ଟାଇପ୍ କରି ଏଣ୍ଟର୍ କରିଦେଉଛୁ ଏଥିରେ ବହୁତ କମ୍ ସମୟ ମଧ୍ୟ ଲାଗୁଛି ଏବଂ ପରିଶ୍ରମ ମଧ୍ୟ କମ୍ କରିବାକୁ ପଡ଼ୁଛି